ହ୍ୟାଲୋ ଆଉ ମୁଁ ତ ବାହାରୁ ଆସିଛି ଆଉ ଆଉ ହେଟି କ'ଣ କେମିତି ପରିସ୍ଥିତି ମୁଁ କେମିତି ହେଟି କ'ଣ କହିଲେ କ'ଣ କେମିତି ଭଲ ମନ୍ଦଟା ମୋତେ ଟିକେ ଜଣ ସେଠିକା ଲୋକ କ'ଣ କେମିତି ଆଉ କ'ଣ କ'ଣ ହେଟି ଖାଇବା ପିଇବା କ'ଣ ବିକ୍ରି ଟିକ୍ରି ହେଉଛି କ'ଣ ଆଉ କ'ଣ ସୁବିଧା ଅଛି ସେ ଏରିଆ ଲୋକ ଆଉ ହେଟି କ'ଣ ସୁବିଧା ଅଛି ସେପଟ ଲୋକ ପରିବେଶ କ'ଣ କେମିତି ଗାଡ଼ି ସୁବିଧା ଗାଡ଼ି ସୁବିଧା ଅଛି ନାଁ ଘଟଗାଁ ସେ ଘାଗରା ଫାଗରା ଯୁଆଡ଼େ ଯିବା କଥା ଆଉ କ'ଣ ଅଛି କହୁନ ଆଉ ହେଟି କ'ଣ ସୁ ଆଉ କ'ଣ ହେଟି ସୁବିଧା ଆଉ ସେ ଯାଗାରେ କ'ଣ ଚୋରି ଚମାରି କ'ଣ ଭଲ ମନ୍ଦ ହେଉଛି ନାଁ ଲୋକ କେମିତି କ'ଣ ଚଳୁଛନ୍ତି ଆଉ ମେଡ଼ିକାଲ୍ ସୁବିଧା ଅଛି ନା ମୁଁ ତ ନୂଆ ଲୋକ ଆଉ ଯାହା ସେ ଆଉ ସୁବିଧା ଅସୁବିଧା ତୁମେ ସବୁ ବୁଝିବ ହଉ ତା'ହେଲେ ରହିଲି